ପଶୁ ପାଳନ ଦେଖିବାକୁ ଗଲେ ଆମେ ଗୋପାଳନ ବେଶୀ କରୁ ଗାଈ ଗାଈଗୁଡ଼ିକ ଛଅ ସାତଟି ଗାଈ ଅଛନ୍ତି କିନ୍ତୁ ପଶୁ ପାଳନର ଅସୁବିଧାଟା ହେଉଛି ପ୍ରଥମ ସେମାନଙ୍କ ସାଙ୍ଗରେ ସବୁବେଳେ ପାଇଁ ସେମାନଙ୍କ ଯତ୍ନ ନେବା ପାଇଁ ହେବ ତମେ ତାଙ୍କୁ ଛାଡ଼ି କଉଠିକି ଯାଇପାରିବନି ଯଦି ବା ମୁଁ କୌଣସି ଦାୟିତ୍ଵ ଥାଏ ମୁଁ ଯାଏ ବା ଘରର ଅନ୍ୟ ଆମ ମିସେସ୍ କେଉଁଠିକି ଯାଆନ୍ତି ବା ଯାହା କରନ୍ତି ମୁଁ ଗୋଟିଏ ଲୋକ ରଖିଛି ତାରି ଦାୟିତ୍ଵରେ ଦେଇଯାଏ ଆଉ ବାକି ରହିଲା ପଶୁର ଲାଭ ବି ଅଛି କିନ୍ତୁ ଆଜିକା ରେଟ୍ରେ ସେତେଟା ଲାଭ ହେଉନି ତା'ର ଯାହା ଖର୍ଚ୍ଚ ଦାନା ଖର୍ଚ୍ଚ ବିଚାଳି ଖର୍ଚ୍ଚ ଘାସ ଯେଉଁ ଗ୍ରିନ୍ ଫୁଡ଼୍ ଯାହାକୁ କୁହନ୍ତି ସବୁଜ ଖାଦ୍ୟ କିଛି ନ ଦେଲେ ଗାଈ ହୋଇପାରିବନି ସବୁ ସେଗୁଡ଼ା ତ ଖର୍ଚ୍ଚ ବାର୍ଚ୍ଚ ଯାଇ ଏ ଯେଉଁ କ୍ଷୀର ଯେତେବେଳେ ଓମଫେଡ଼୍ ବା କାମଧେନୁ ଯେଉଁଠି ଆମେ ଦେଉଛୁ ସେ ରେଟ୍ ଆସୁନି ସିଏ ତେଣୁ ଏତେଟା ଲାଭବାନ ଆମେ ହୋଇପାରୁନାହୁଁ ଆଉ ତା'ପରେ ସେମାନଙ୍କର ଆଜିକାଲି ତ ସବୁ ଦେଶୀ ଗାଈ ତ ବହୁତ କମ୍ ଆପଣଙ୍କର ଜର୍ସି ମିଶା ଗାଈ ସେମାନଙ୍କର ବିଭିନ୍ନ ବ୍ରଏଲର୍ କୁକୁଡ଼ା ଯାହା ସେ ଜର୍ସି ଗାଈ ସେଇୟା ସବୁଦିନ ପାଇଁ ବେମାର ସେମାନଙ୍କର ନା କିଛି ନା କିଛି ଥିବ ଆଜି ଜ୍ଵର କାଲି ଗୋଡ଼ ଫୁଲିଲାଣି କାଲି ଇଏ ଏଇ ସେ ତେଣୁ ଡାକ୍ତର ମାନେ ମେଡ଼ିସିନ୍ ଇଏ ସବୁ ପଇସା ଏହି ସବୁ ଦୃଷ୍ଟିରୁ ତା'ପରେ ତା ଭିତରେ ଖର୍ଚ୍ଚ ବି ଅଛି ପାଣି ସେ ଡେଲି ଗାଧୋଇବେ ତାଙ୍କୁ ଧୁଆ ଧୋଇ ଦୁଇ ବେଳା କରିବା ପାଇଁ ହେବ ସେମାନେ କ'ଣ ମେଡ଼ିସିନ୍ ଖାଇବେ ମୁଁ ଖାଦ୍ୟ ଏ ସବୁ ଖର୍ଚ୍ଚ ଦେଖିଲା ବେଳକୁ ଲାଭ ସେମିତି କିଛି ନାହିଁ ମାନେ ବସିବା ଅପେକ୍ଷା କାଶିବା ଭଲ ଆଉ କ'ଣ କରିବା ଆମେ ସେମିତି ଚାଲିଛି ଆଉ